ଇଲେକ୍ଟ୍ରିସିଟିରେ ବିଭିନ୍ନ ପ୍ରକାର ବିପଦ ରହିଛି ଆମେ ଯେତେବେଳେ ତାକୁ ବି ବ୍ୟବହାରକରିବା ଦେଖିଚାହିଁ ବ୍ୟବହାର କରିବାକୁ ପଡ଼ିବ ଯେମିତିକି ଆଇରନ୍ ଆମେ ଯେତେବେଳେ ଆଇରନ୍ କରିବା ସେତେବେଳେ କଣ କି ମୋଟା କପଡ଼ା ଦେଉଛେ ତା ଉପରେ ଥୋଉଛେ କୋଉ ମାନେ ପ୍ଲାଷ୍ଟିକ୍ ଆଉ ନାଇ ତ କାଠର ସମ୍ନାରେ କପଡ଼ା ପକେଇକି ତା ଉପରେ ଆଇରନ୍ କୁ ରଖିକି ଆଇରନ୍ କରୁଛେ ଆଉ ଚପଲ ପିନ୍ଧିକି ଆଇରନ୍ କରିବା ଦରକାର ନାଇ ତ କେତେବେଳେ ବି କରେଣ୍ଟ୍ ଲାଗିପାରେ ବିଦ୍ୟୁତ୍ ଆଘାତ ହୋଇପାରେ ଆଉ ଆମର ଯେତେବେଳେ ଯୋଉ ସ୍ତ୍ରୀ ଲୋକମାନ ହିଟର୍ ରେ ରୋଷେଇ କରୁଛନ୍ତି ହିଟର୍ ର ପାୱାର୍ ଟା ବହୁତ ଅଧିକ ତା'ର ବିଦ୍ୟୁତ୍ ମାନେ ବହୁତ ପାୱାର୍ ସେଥିପାଇଁ ଯେତେବେଳେ ବି ହିଟର୍ ରେ ରୋଷେଇ କରୁଛନ୍ତି ଦେଖିକି ମାନେ ତା'ର ସୁଇଚ୍ କୁ ବନ୍ଦ କରିକି ରୋଷେଇବାସ କରିବେ ପକେଇବେ ସେଥିରେ ପାଣି ପକେଇବେ ଘାଣ୍ଟିବେ ନାଇ ତ କରେଣ୍ଟ୍ ମାରିବାର ବି ଅଛି ସମ୍ଭାବନା ଆଉ କେତେକ ସ୍ତ୍ରୀଲୋକ ଅଛନ୍ତି ଘର ପୋଛା କରିଦେବେ ପାଦ ଓଦାଥିବ ହାତ ବି ଓଦାଥିବ ଯାଇକି ଫ୍ୟାନ୍ ସୁଇଚ୍ ମାରିଦେବେ ତ ସେ ଯେତେବେଳେ ସୁଇଚ୍ ମାରିବେ ସେଇଥିରେ ବି କରେଣ୍ଟ୍ ରହୁଛି ନା ତ ହାତକୁ କରେଣ୍ଟ୍ ଲାଗିକି ବି ବିଦ୍ୟୁତ୍ ଆଘାତ ବି ହେଇପାରିବ ଆଉ ଗ୍ରାଇଣ୍ଡର୍ ବି ଜଣେ ଜଣେ ଗ୍ରାଇଣ୍ଡର୍ ସୁଇଚ୍ ଅଛି ଘୁଁ ଘୁଁ କରିକି ଗ୍ରାଇଣ୍ଡର୍ କଲେ ତା'ପରେ ଆଉ ସୁଇଚ୍ ଅଫ୍ ନ କରିକି ଡାଇରେକ୍ଟ ପୂରା ସିଧାସଳଖ ଯାଇକି ବାହାର କରିଦେଉଛନ୍ତି ତ କରେଣ୍ଟ୍ ଟା ଅଛି ନା ବିଦ୍ୟୁତ୍ ଟା ଲାଗିକି ଅଛି ତା ଥିଲେ କଣ କରେଣ୍ଟ୍ ଲାଗିପାରେ ସେଥିପାଇଁ ସୁଇଜ୍କୁ ପ୍ରଥମେ ବନ୍ଦ କରିବା ତା'ପରେ ଯାଇଁକି ଆମେ ଗ୍ରାଇଣ୍ଡର୍ ରୁ ତାର ବାହାରକରିବା ଏଇସବୁ ଦେଖିଲେ ଆମେ ବିଦ୍ୟୁତ୍ ଆଘାତରୁ ବଞ୍ଚିପାରିବା ଯଦି ଏହିସବୁ ଯଦି ନ ମାନିବା ତାହେଲେ ବିଦ୍ୟୁତ୍ ଘଟଣାରେ ମୃତ୍ୟୁ ହେଇଥାଏ ସେଥିପାଇଁ ଆମେ ଯାହା ବି କରିବା ଦେଖି ଚାହିଁକି କରିବା